ଆମ ଘର ବଗିଚାର ରକ୍ଷଣାବେକ୍ଷଣ କରିବା ପାଇଁ ଅଧିକାଂଶ ବ୍ୟୟ ବହୁଳ ହୋଇନଥାଏ କାରଣ ଆମେ ଗୋଟିଏ ବଗିଚା କରିବା ପାଇଁ ନିଜେ ମଞ୍ଜି ଆଣି ଚାରା ପକାଇ ଖତ ଦେଇ ସାର ଦେଇ ବିଷ ଦେଇ ଆମେ ତାକୁ ଗଛଟିଏ କରିଥାଉ ଏବଂ ବଗିଚାଟେ ସୁନ୍ଦର ଭାବରେ ହେବା ପାଇଁ ତାକୁ ଆମେ ବହୁପ୍ରକାର ଚେଷ୍ଟା କରିଥାଉ ଯାହାଦ୍ଵାରା କି ଆମ ବଗିଚାଟେ ବହୁ ସୁନ୍ଦର ଭାବରେ ହୋଇଥାଏ ଅଧିକ ବ୍ୟୟ ବହୁଳ ହୋଇନଥାଏ କାରଣ ସେଠାରେ କୌଣସି ମୁଲିଆ ମଜୁରୀ ନ ଲାଗି ଲାଗିନଥାଏ ଆମକୁ ନିଜେ ସବୁ କରିବାକୁ ପଡ଼େ ତେଣୁ ଅଧିକ କୌଣସି ଖର୍ଚ୍ଚ ହୁଏ ନାହିଁ